ଆମେ ଭାଇ ଭଉଣୀ ତିନି ଜଣ ଯାକ ମାନେ ଲୋକଙ୍କ ବିପଦ ଆପଦରେ ଠିଆ ହେଉ କି ତାଙ୍କ ଦୁଃଖ ସୁଖରେ ବି ଯାଇକି ଠିଆ ହେଉ ସେମାନେ କାହିଁକିନା ସେ ଯାହା ଟିକେ ହେଲେ ବି ଆମ ମାନଙ୍କୁ ଡାକନ୍ତି କାହିଁକି ନା ପିଲା ଗୁଡ଼ା ଭଲ ସମ୍ମାନ ଦେଉଛନ୍ତି ନା ସେଇ ମାନଙ୍କୁ ଡାକିଲେ ସେମାନେ ଗୋଟିଏ ବୋଲ କରିବେ ତେଣୁ କରି ସେମାନେ ଆମକୁ ସମସ୍ତେ ଡାକନ୍ତି ତାଙ୍କ ବୋଲ ବି ଆମେ ଭାଙ୍ଗିପାରୁନୁ କାହିଁକିନା ସେମାନେ ହେଲେ ଗୁରୁଜନ ତାଙ୍କ କଥା ମାନିବାଟା ହଉଛି ଆମର କର୍ତ୍ତବ୍ୟ ସେଥିପାଇଁ ଆମେ ତାଙ୍କ ମାନଙ୍କ ପାଖରେ ଦୁଖଃ ସୁଖରେ ଯାଇକି ବିପଦ ଆପଦରେ ଠିଆ ହେଉ